ମୁଁ ସାଇବର ବୁଲିଂ ଏବଂ ସୋସିଆଲ ମିଡ଼ିଆ ଟ୍ରୋଲିଙ୍ଗ ବିଷୟରେ ଜାଣିଅଛି ଏଏସଡ଼ି ଏହିଭଳି ଭାବରେ ଲୋକମାନେ ମୋବାଇଲ୍ ଦ୍ୱାରା ଅନ୍ୟ ମାନଙ୍କ ପାଖକୁ ଖରାପ ମେସେଜ ପଠାଇଥାନ୍ତି ଅଶ୍ଳୀଳ ଫୋଟୋ ମଧ୍ୟ ପଠେଇଥାନ୍ତି ଧମକ ଚମକ ମଧ୍ୟ ଦେଇଥାନ୍ତି ଏହା କରିବା ଉଚିତ ନୁହେଁ ଏହା ଦ୍ୱାରା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ କିଏ କିଏ ଚାପଗ୍ରସ୍ତ ହୋଇଥାଏ ମାନସିକ ସ୍ତରରେ ଏବଂ କିଏ ସାମାଜିକ ସ୍ତରରେ ମଧ୍ୟ ନିନ୍ଦିତ ହୋଇଥାଏ ଆମେ ଏଥିରୁ ମୁକୁଳିବା ପାଇଁ ସାଇବର ଥାନା କିମ୍ବା ଥାନାର ଦ୍ୱାରସ୍ଥ ହେବା କଥା ମୁଁ କେବେ ଏଭଳି ଅବସ୍ଥାର ସମ୍ମୁଖୀନ ହୋଇ ନାହିଁ